ମୋର ବ୍ୟକ୍ତିଗତ କିଛି ଲକ୍ଷ୍ୟ ଅଛି ମୁଁ ଭଲ ରୋଜଗାର କରିଲେ ମୁଁ ସାଧାରଣତଃ ଆମ ଗ୍ରାମର ଲୋକମାନଙ୍କୁ ଯେମିତି କୌଣସି ପ୍ରକାର କିଛି ଗରିବ ଲୋକଙ୍କୁ ସାହାଯ୍ୟ କରିପାରିବି ଯେଉଁମାନଙ୍କୁ କାମରେ ଧର କାହାର ଗୋଟେ ଝିଅ ବାହାଘର ହୋଇପାରୁନି କିଛି ପଇସା ଦେଲେ ଆପାତ ତା' ଝିଅ ବାହାଘରଟି ସିଏ କରିପାରିବ କିମ୍ବା କୌଣସି ପିଲା ଗୋଟେ ପାଠ ପଢ଼ିପାରୁନି ତାକୁ ଯଦି ମୁଁ କିଛି ପଇସା ଦେବି ସେ ସାଧାରଣତଃ ଭଲରେ ପାଠ ପଢ଼ିପାରିବ ଯଦି କୌଣସି ଲୋକ କିଛି ଅସୁବିଧାରେ ଖାଇପାରୁନିକି ଚଳିପାରୁନି ତାକୁ କିଛି ପଇସା ଦେଲେ ସେ ଚଳିପାରିବ ଯଦି ମୁଁ ଭଲରେ ସିନା ଇନକମ୍ କଲେ ସେମାନଙ୍କୁ ଦେଇପାରିବି ମୋର ଇଚ୍ଛା ଅଛି ଗୋଟେ କୌଣସି ଗୋଟେ ଜାଗାରେ ଗୋଟେ ଭଲ ଚାକିରି କଲେ ସେ ଚାକିରିରୁ ଯାହାବି ମୋର ଇନକମ୍ କରିବି କି ରୋଜଗାର କରିବି ତାକୁ ମୁଁ ସେମାନଙ୍କୁ କାର୍ଯ୍ୟରେ କିଛି କିଛି କିଛିଟା ପଇସା ସେମାନଙ୍କ କାମରେ ଲଗେଇବି